ପଶୁପାଳନରେ କୃଷକମାନଙ୍କୁ ବିଭିନ୍ନ ଆହ୍ୱାନଗୁଡ଼ିକୁର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯାହାଦ୍ୱାରା ପଶୁପାଳନରେ ତାଙ୍କୁ ବହୁତ ଅସୁବିଧା ହୋଇଥାଏ ଯାହାଦ୍ୱାରା ସେମାନେ ବହୁତ କଠିନ ରେ ପଶୁପାଳନ କରିଥାନ୍ତି ଏବଂ ସେହି ଆହ୍ୱାନକୁ ସୁଦୃଢ଼ ହେବା ବା ହଟାଇ ଏକ ସହଜ ଓ ସରଲ ପଶୁ ଫାର୍ମ ଖୋଲିବାକୁ ହେଲେ ସେ ସମୟ ସମୟ ମଧ୍ୟରେ ଟିକାକରଣ ଏବଂ ଔଷଧ ସହାୟତା ପ୍ରଦାନ କରିବା ଉଚିତ୍ ତେଣୁକରି ସେଇ ପଶୁପାଳନ କରୁଥିବା କର୍ତ୍ତା ଅଧିକ ସରଲରେ ସେହି ଫାର୍ମକୁ କରିପାରିବ ଏବଂ ତାହାକୁ ବିଭିନ୍ନ ପ୍ରକାର ସୁୁବିଧା ହେଉଥିବା ଗୁଡ଼ିକ ହେଲା ଦାନାର ଅଭାବ ଔଷଧର ଅଭାବ ଟୀକାକରଣର ଅଭାବ ଯାହାଦ୍ୱାରା ତାକୁ ବିଭିନ୍ନ କଠିନର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ସେହି କଠିନ ସରଲ କରିବାକୁ ହେଲେ ଔଷଧ ଯୋଗାଇବା ଦାନା ଯୋଗାଇବାକୁ ପଡ଼ିବ ଯାହାଦ୍ୱାରା ସେ ଅତି ସରଲରେ ଏକ ଫାର୍ମ ଖୋଲିପାରିବ ଏବଂ ପଶୁ ଚାଷ ମଧ୍ୟ କରିପାରିବ ଏବଂ ମୁଁ ସେହି ଜାଗାରେ ଥିଲେ ଏବଂ ଅନ୍ୟନ୍ତ ଜାଗାରେ ଥିଲେ ମୋ ଫାର୍ମକୁ ମୋ ସହଯୋଗ କର୍ମୀକୁ ଓ ସେହି ଫାର୍ମର ଦେଖ ଭାଲ କରିବାକୁ ଓ ଆଦେଶ ଦେବି ଯାହାଦ୍ୱାରା ସେ ଯାଇ ସେହି ଫାର୍ମର ପଶୁଗୁଡ଼ିକୁ ଦାନା ଦେବା ସହିତ ପାଣିର ଯୋଗାଇ ତାହାକୁ ପାଳନ କରିଥାଏ ପାରିବ